ହଁ ହଁ ହଁ ହଁ ଠିକ୍ ଅଛି କେବେ ଆମେ ଯିବୁ ଠିକ୍ ଅଛି ନିଶ୍ଚୟ ଯିବୁ ଠିକ୍ ଅଛି ହଁ ହଁ ହଁ ହଉ ଠିକ୍ ଅଛି ଆମେ ଯିବୁ

ଠିକ୍ ଅଛି ହଉ ହଉ ଆମେ ଯିବୁ

ହଉ ହଉ